ହଁ ମୁଁ ଏକ ବଡ଼ ପ୍ରତିମୂର୍ତ୍ତି ବା କଳା ତିଆରି କରିଛି ସେଇଠି ଆମେ ମୂର୍ତ୍ତି ବନାଇବାର ପ୍ରେରଣା ପାଇଛୁ ଆମେମାନେ ବୌଦ୍ଧ ଜିଲ୍ଲାରେ ଯେତେବେଳେ ଗୌତମ ବୁଦ୍ଧଙ୍କର ବହୁତ ବଡ଼ ମୂର୍ତ୍ତି ବନାଇବାର ଥିଲା ସେତେବେଳେ ଆମ ପାଇଁ ବହୁତ ବଡ଼ ଆହ୍ୱାନ୍ ଥିଲା କାରଣ ଏତେବଡ଼ ମୂର୍ତ୍ତି ବନାଇବା ପାଇଁ ବହୁତ ଗୁଡ଼ିଏ ଲୋକ ସେତିକି ପରିମାଣରେ ଛଡ଼ ସିମେଣ୍ଟ୍ ଗୋଟି ସବୁ ଦରକାର ଏହା ଥିଲା ଆମ ସବୁଠାରୁ ବଡ଼ ଆହ୍ୱାନ୍ ମୁଁ ପ୍ରଥମଥର ଏତେବଡ଼ ମୂର୍ତ୍ତି ତିଆରି କରିଥିଲି